ସମ୍ବଳର ଅଭାବ ହେତୁ ଆମର ଏ ଗାଁଗହଳିର ଲୋକମାନେ ଯାଇକି ହସ୍ପିଟାଲରେ ଲମ୍ବା ଧାଡ଼ି ନେଇକି ଏମିତି ବି ଦିନସାରା ରହିବାକୁ ବାଧ୍ୟ ହେଉଛନ୍ତି କାହିଁକିନା ପେସେଣ୍ଟମାନେ ତାଙ୍କର ଧର୍ଯ୍ୟହରା ହେଇକି ଏମିତି ବି ସେନ୍ସ ବି ପଳାଇଯାଉଛି କି ଅଲଗା ତାଙ୍କ ସାଙ୍ଗରେ ଯିଏ ଯାଇଥିବେ ତାଙ୍କୁ ଲାଇନ୍ରେ ବସେଇଦେଇକି ସେମାନେ ଯାଇକି ଚେୟାର୍ ବା କୌଣସି ଛାଇ ଜାଗାରେ ଯାଇକି ବସୁଛନ୍ତି ତାଙ୍କର ତାଙ୍କର ଲାଇନ୍ ଯେତେବେଳେ ଆସେ ସେତେବେଳେ ସେମାନେ ଡାକ୍ତର ଦେଖାନ୍ତି ତ ମନେକରନ୍ତୁ ଏଠି ଆଉଟଡ଼ୋର୍ ସେଇ ଗୋଟେ ତେଣୁ ସେ ଯେକୌଣସି ରୋଗ ହେଇଥାଉନା କାନ ହଉ କି ନାକ ହଉ କି ପେଟ ହଉ କି ଜର ହଉ ଯାହାହେଲେ ବି ସେ ଗୋଟେ ଲାଇନ୍ ତେଣୁ ମୁଁ ଭାବୁଛି ଯଦି ଅଲଗା ଅଲଗା ଡକ୍ଟରମାନେ ଆସିଥାନ୍ତେ ଗାଇନିଂ ସ୍ପେଶାଲିଷ୍ଟ ଜଣେ କି ଆଇ ସ୍ପେଶାଲିଷ୍ଟ କି ଦାନ୍ତ ଡକ୍ଟର ଏମିତି ଯଦି ଆସିଥାନ୍ତେ ତା'ହେଲେ ହୁଏତ ସେଇ ଲମ୍ବାଧାଡ଼ିରେ ବସିବାକୁ ତାଙ୍କୁ ଏତେ ପଡ଼ିନଥାନ୍ତା ତ ଯଦି ବି ଲୋକମାନଙ୍କର ସମ୍ବଳ ଥାଆନ୍ତା ତା'ହେଲେ ସେମାନେ ଯାଇକି ପ୍ରାଇଭେଟଲି୍ ବାହାରେ ଚିକିତ୍ସା କରିକି ଆସିଥାନ୍ତେ କିନ୍ତୁ ଯେହେତୁ ଗାଁ ଗହଳିର ଲୋକ ପଇସାପତ୍ର ଅଭାବ ଯେତେ ଅସୁବିଧା ହଉ ଯାହା ହଉ ସେମାନେ ଯାଇ କି ଲମ୍ବା ଲାଇନ୍ରେ ତାଙ୍କୁ ବସିବା ପାଇଁ ବାଧ୍ୟ ହେଉଛି ଦେଖିଲାବେଳକୁ ଡକ୍ଟର ପାଖକୁ ଯିବାପାଇଁ ବି ଲମ୍ବା ଧାଡ଼ି ଆଉ ସେଇ ମେଡ଼ିସିନ୍ ନେଲାବେଳେ ବି ନିରାମୟ ଯୋଜନାରୁ ବି ଲମ୍ବା ଧାଡ଼ି ତ ଏଇଟା ରୋଗୀମାନଙ୍କ କ୍ଷେତ୍ରରେ ବହୁତ କଷ୍ଟକର ହେଉଛି